ଆମେ ଯେତେବେଳେ ପାଠ ପଢ଼ୁଥିଲୁ ସେ ସମୟରେ ଆମକୁ ପଢ଼ାରୁ ବିଭିନ୍ନ ପ୍ରକାର ଛୁଟି ମିଳେ ଯେମିତିକି ଗ୍ରୀଷ୍ମ ଛୁଟି ତା'ପରେ ଶୀତ ଛୁଟି ଏସବୁ ଗୁଡ଼ିକ ଅତ୍ୟଧିକ ଶୀତ ହେଲେ ଶୀତ ଛୁଟି ମିଳେ ଅତ୍ୟଧିକ ଗରମ ହେଲେ ଗ୍ରୀଷ୍ମଛୁଟି ମିଳେ ଯେତେବେଳେ ମୁଁ ପଢ଼ୁଥିଲି ଥରେ ଆମେ ଆମକୁ ଶୀତ ଛୁଟି ମିଳିଥିଲା ତ ସେ ଛୁଟିଟାକୁ ଆମେ ବହୁ ମୁଁ ବହୁତ ଭଲ ଭାବରେ ବିନିଯୋଗ କରିଥିଲି କେମିତି ନା ଶୀତ ଦିନେ ବହୁତ ମାନେ ଲୋକମାନଙ୍କୁ ବହୁତ ବୁଲିବାକୁ ଭ୍ରମଣ କରିବାକୁ ବହୁତ ଭଲ ଲାଗେ ବୁଲାବୁଲି କରିବାକୁ ଭଲ ଲାଗେ ତ ଶୀତ ଦିନେ ଆମେ ବହୁତ ଭଲ ଭଲ ଜାଗାକୁ ପରିବାରଙ୍କ ସହିତ ପରିବାର ବର୍ଗ ସହିତ ବୁଲିବାକୁ ଯାଇଥିଲୁ ଆଉ ସେଇ ଛୁଟିଟି ଆମ ମୋ ପାଇଁ ବହୁତ ଆରାମଦାୟକ ଥିଲା ଆଉ ସେଇ ଛୁଟିଟି ଆମ କେହି ଭୁଲି ମୁଁ କେବେ ଜୀବନରେ ଭୁଲି ପାରିବି ନାହିଁ ଯାହା ପୁନଃଜୀବିତ ମୋ ପାଇଁ ପୁନଃଜୀବିତ ହୋଇ ରହିବ ଯେମିତିକି ଆମେ ବୁଲାବୁଲି କରିବା ନିମନ୍ତେ ଆମେ ଯାଇଥିଲୁ ଆମେ କୋରାପୁଟର ଦେଓମାଳି ତା'ପରେ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ କଲୁ ଦେଓମାଳି ପର୍ବତ ମାଳା ବର୍ଷା ଋତୁରେ ମାନେ ଗ୍ରୀଷ୍ମ ଶୀତ ଋତୁରେ ଦେଓମାଳିର ଦୃଶ୍ୟ ବହୁତ ଅପୂର୍ବମୟ ଥିଲା ଆଉ ସକାଳୁ ସକାଳୁ ସେଇଠି ପହଞ୍ଚି କୁଡ଼ିଆ ପାଗ ଦେଖି କୁଡ଼ିଆ ପାଗରେ ଫୋଟୋ ଫୋଟୋ ଉଠେଇ ଦେଓମାଳିର ପର୍ବତର ଦୃଶ୍ୟ ବହୁତ ବଢ଼ିଆ ବହୁତ ଭଲ ଲାଗିଲା ଯେମିତିକି ସ୍ଵର୍ଗଠାରୁ ବି ଅଧିକ ସୌନ୍ଦର୍ଯ୍ୟ ସେଇଠି ଥିଲା ଓ ଶାନ୍ତି ଥିଲା ଯାହାକି ବହୁତ ଆନନ୍ଦଦାୟକ ଥିଲା ଆଉ ସେହି ମୋର ଜୀବନର ସବୁଠୁ ସେଇ ଛୁଟିଟି ମୁଁ ଯେଉଁ ଯାଇଥିଲି ଦେଓମାଳି ଯେଉଁ ସେଇଠି ଦେଓମାଳିରେ ବିତେଇ ଥିଲି ଶୀତ ଛୁଟି ସାତ ଦିନ ତ ମତେ ସବୁଠୁ ସେ ସେଇ ଛୁଟି ମୋର ସବୁଠୁ ଆରାମଦାୟକ ମୋ ପାଇଁ ଥିଲା ଓ ସେ ମୁଁ କେବେ ବି ଜୀବନରେ କେହି ଭୁଲି ପାରିବିନି ଏବଂ ମୋ ପାଇଁ ସେ ସବୁବେଳେ ପୁନଃଜୀବିତ ରହିବ